ହଁ ଆପଣଙ୍କର ଷ୍ଟଲ୍ ଅଛି ନାସ୍ତା କାଉଣ୍ଟର୍ ଅଛି କି ଆ ହା ନାସ୍ତା କାଉଣ୍ଟର କାଉଣ୍ଟର ଅଛି ନାହିଁ ହଁ ମୁଁ ଆମର ମୋ ନାଁ ହେଲା ଅକ୍ଷୟ ସାମଲ ମୁଁ ଏଇ ଏଇ କଲିକତାରୁ କଲିକତାରୁ ଆସିଛି ଏଇ ଆମର କିଛି କାମ ପାଇଁ ଓଡ଼ିଶା ଆସିଛି ଆଚ୍ଛା ଆମର ହା ହା ହା ହା ଧନ୍ୟବାଦ ଧନ୍ୟବାଦ ଆଚ୍ଛା ଆପଣଙ୍କର କାଉଣ୍ଟର୍ରେ ଏ ନାସ୍ତା କୋର୍ସ କେତେଟାରୁ କେତେଟା ସମୟ ପ୍ରର୍ଯ୍ୟନ୍ତ କ'ଣ ମିଳୁଛି କାହିଁକିନା ମୁଁ ଦୁଇ ତିନି ଦିନ ଖଣ୍ଡେ ରହିବି ଆଉ କ'ଣ କ'ଣ ସବୁ କରୁଛନ୍ତି ଆପଣଙ୍କର କାଉଣ୍ଟର୍ରେ ଆ ହା ଏଇ ସବୁ ବିଭିନ୍ନ ପ୍ରକାର ଜିନିଷ କରୁଛନ୍ତି ତାହେଲେ ନୁହଁ ଆଚ୍ଛା ଏଇ ଗୁଡ଼ାକର କେମିତି କ'ଣ ସବୁ ଦର ରଖିଛନ୍ତି ପିସ୍ ଦଶ ଟଙ୍କା ନୁହଁ ଅଧିକା ରହୁଛି କାହିଁକିନା ଆମର କଲିକତାରେ ଟିକେ କମ୍ ରହୁଛି ପଇସା ଆଉ ଏଠି ଅଧିକା ନୁହେଁ ଏଠି ଅଧିକା ପଇସା ନେଉଛନ୍ତି ମାନେ ବଡ଼ ବଡ଼ ସାଇଜ୍ ବନଉଛନ୍ତି ନା କେମିତି କ'ଣ ତାକୁ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଉ ହୁଁ ହୁଁ ହୁଁ ହୁଁ ଆଚ୍ଛା ତେଣୁ ହଉ ଠିକ ଅଛି ଜାଗା ଦେଖିକି ଆପଣଙ୍କର ବ୍ୟବସାୟ ଦେଖିକି ପଇସା ଆଉ କ'ଣ

ଆଚ୍ଛା ଆଚ୍ଛା ଆପଣଙ୍କର ଯୋଉ ଜଳଖିଆ କରୁଛନ୍ତି ସେଟା ଡେଲିଭରି ବି କରୁଛନ୍ତି କି ଯୋଉ ପାଖରେ ରହିଥିବା ଲୋକଙ୍କୁ ନା ସେମିତି କିଛି ନାହିଁ ହଁ ହଁ ଆଉ ତାହେଲେ ବହୁତ ଭଲ ଆଉ ଯୋଉ ସମୟରେ ଆମେ ଆସି ନ ପାରିବୁ ଆଉ କହିଲେ ଆପଣଙ୍କର ପିଲା ଆଣିକି ଆମକୁ ଦେଇ ଦେଇ ଯିବ ନୁହଁ ହଁ ଠିକ ଅଛି ତ ଏଇ ଦୁଇ ଦିନ ମୁଁ ରହିବି ଏଇ ଦୁଇ ଦିନ ଭିତରେ ଏ ଯାହା ଆପଣଙ୍କର ଜଳଖିଆ ତିଆରି ହୋଇଥିବ ତାକୁ ମଝି ମଝିରେ ଯେ ଯୋଉ ସମୟରେ ଯାହା ଦରକାର ମୁଁ ଆପଣଙ୍କୁ ଫୋନ୍ ମାଧ୍ୟମରେ କହିଦେବି ବା ଯଦି ସୁବିଧା ହେଲା ମୁଁ ଆସିକି ନିଜେ ବି ପହଞ୍ଚିବି ଆଉ ତ ଆପଣ ତାକୁ ଟିକେ ଭଲ ପ୍ରିପିୟାର୍ କରିକି ଦେବେ ଆଉ ଯାହା ଫଳରେ ମୁଁ ଏଠୁ ଜଳଖିଆ

ଆଜ୍ଞା ଆଜ୍ଞା

ଠିକ ଅଛି ଭଲ ଲାଗିଲେ ମୁଁ ନିଶ୍ଚିନ୍ତ ରୂପେ ମୋ ମୋର ଘର ପାଖକୁ ଫେରିଲେ ସେଠି ଲୋକଙ୍କୁ କହିବି ଯେ ଆଜ୍ଞାଙ୍କର ଗୋଟେ ଭଲ ଜଳଖିଆ ଦୋକାନ ଅଛି ଆଜ୍ଞା